ଭାଇ ଆପଣ ରୁପାଲୀ ଛକରେ ଚାଟ୍ ବିକ୍ରୀ କରୁଛନ୍ତି ଟି ଭାଇ ମୁଁ ତ ସବୁବେଳେ ଯାଏଁ ଯେଉଁ ଆମେ ଯେଉଁ ଚାରି ପାଞ୍ଚଜଣ ସାଙ୍ଗମାନେ ଯେଉଁ ଯେଉଁ ଯାଉ ଚାଟ୍ ଖାଇବାକୁ ଯାଉ ଭାଇ ଟିକିଏ ଦେ ଭାଇ ଟିକିଏ ବାହାରକୁ ପଳେଇଥିଲୁ ଆଉ ମୋର ତୁମ ଚାଟ୍କୁ ମୁଁ ବହୁତ ମିସ୍ କରିଛି ଆଉ ଭାଇ ଆପଣ ଆଜି ଆଜି ଦୋକାନ ଖୋଲା ଅଛି ଟି ଆଉ ଭାଇ ଏ ମୋର ତିରିଶ ପ୍ଲେଟ୍ ପାର୍ସଲ ନେବି ଆଉ ଆମେ ଚାରି ପାଞ୍ଚ ଜଣ ସେଇଠି ଖାଇବୁ ଅଁ ଆଜ୍ଞା ଭାଇ ଭାଇ ତିରିଶ ପ୍ଲେଟ୍ ଦଶ ପ୍ଲେଟ୍ରେ ଟୋଟଲ ଉପରେ ରାଗ ପକେଇବେନି ଆଉ କୋଡ଼ିଏ ପ୍ଲେଟ୍ରେ ପାମ୍ପଡ଼ ଫାମ୍ପଡ଼ ଟିକିଏ ଅଧିକା ସବୁଥିରୁ ଟିକିଏ ଟିକିଏ ଅଧିକା ଅଧିକା ପକାଇକି ଦେବେ ଆଉ ଏଇ ମୁଁ ଯାଉଁ ଯାଉଁ ସେଇ ତିନିଟା ଚାରିଟା ଖଣ୍ଡେ ହବ ଆଉ ହଁ ଭାଇ ହଁ ଆଜ୍ଞା ସବୁ ସବୁ ପକେଇବେ କିନ୍ତୁ ଦଶ ପ୍ଲେଟ୍ ରାଗ ପକାଇବେନି ଆମେ ଆମେ ସେ ଚାରି ଆମେ ସାତଜଣ ଖଣ୍ଡେ ଯିବୁ ଆମେ ଆମେ ସେଇଠି ସାତଜଣ ଖାଇବୁ ହଉ ଭାଇ ଆମ ପାଇଁ ରଖିଥିବ ଆମକୁ ଆଉ ଫେରେଇବନି ହ୍ୟାଲୋ ଭାଇ ଆମକୁ ଆଉ ଫେରେଇବନି ଆମେ ଯିବୁ ମାନେ ଆମପାଇଁ ରଖିଥିବ ତିରିଶ ପ୍ଲେଟ୍ ପାର୍ସଲ କରିକି ଭାଇ ଆମେ ସେଇଠି ଖାଇବୁ ସେ ସାତ ପ୍ଲେଟ୍ ଖାଇବୁ ସେଇଠି ଆଜ୍ଞା ଚାଳିଶ ପ୍ଲେଟ୍ ରଖିଦିଅନ୍ତୁ ଆମେ ଯାହା ଖାଇବୁ ଯାହା ଆଣିକି ଆସିବୁ ସେଠୁ ଆଉ

ଆଜ୍ଞା ଆପଣଙ୍କ ଆପଣଙ୍କ ଦୋକାନ କେତେଟାରେ ବନ୍ଦ ହବ ସାଢ଼େ ନଅଟା ଯାଏଁ ଖୋଲାଅଛି

ଆଜ୍ଞା ଆପଣ ଆପଣଙ୍କ ଚାଟ୍ ତ ମୁଁ ଖାଇଛି ବହୁତ ଭଲ ଲାଗେ ମୁଁ ତ ମାସେ ଖଣ୍ଡେ ନଥିଲି ପଳେଇଥିଲି ଗୋଟେ ବାହାର ଯାଗାକୁ ସେଥିପାଇଁ ମୁଁ ଯାଇନଥିଲି ଆଜି ମୁଁ ତୁମ ନମ୍ବରଟା ବି ଆଣିଥିଲି ସେଥିପାଇଁ ଆଜି ଫୋନ୍ କଲି ମୁଁ କହିଲି ଯାଏ ଭାଇଙ୍କ ସେଇ ଆମେ ଯାଉଁ ଯାଉଁ ସେଇ ଚାରଟା ସାଢ଼େ ତିନିଟା ଚାରଟା ଭିତରେ ଆମେ ଯାଇଁ ପହଞ୍ଚିବୁ ଆଉ ହଉ ଠିକ୍ଅଛି ଆମେ ଆଜ୍ଞା ମୁଁ ରଖୁଛୁ ଆଁ ହଉ ଠିକ୍ଅଛି